ମୁଁ ଜଣେ କୃଷକ ଆଉ ମୁଁ କୃଷି କରେ ମୋ ଘରେ ଗୋରୁ ମେଣ୍ଢା ଛେଳି କୁକୁଡ଼ା ସବୁ ରହିଛନ୍ତି ସେମାନଙ୍କର ସୁରକ୍ଷା ନିମନ୍ତେ ଆମେ ତାଙ୍କର କିଛି ଅସୁବିଧା ହେଲେ ଆମେ ତାକୁ ଆମର ନିକଟସ୍ଥ ପଶୁ ଚିକିତ୍ସାଳୟ ଅଛି ସେଠାକୁ ଆମେ ନେଇ ତାକୁ ସୁରକ୍ଷା ଭାବରେ ତାହାକୁ ଡାକ୍ତର ଦେଖାଇ ତାହାକୁ ଆମେ ଭଲ କରୁ ଆଉ ଆମର ଯେଉଁ ବଳଦ ଭଳିଆ ରହିଛି ତାଙ୍କୁ ବି ଆମେ ସେମିତି ତାଙ୍କର ଦେହ ଖରାପ ହେଲା ତାଙ୍କୁ ଆମର ପଶୁ ଡାକ୍ତରଙ୍କୁ ଡାକି ତାଙ୍କୁ ଆମେ ଔଷଧ ଦେଇ ତାଙ୍କର ଦେହକୁ ଭଲ କରୁ କାହିଁକିନା ଆମର କୃଷି କାର୍ଯ୍ୟରେ ସେମାନେ ବହୁତ ଉପଯୋଗରେ ଆସନ୍ତି ସାଧାରଣତଃ ଆମ ଗାଁ ଗହଳିରେ ଚାଷବାସ ପାଇଁ ଆମର କୃଷି ପାଇଁ ଆମର ବଳଦ ନିହାତି ଦରକାର ତେଣୁ ତାଙ୍କର ଆମେ ଯତ୍ନ ନେଇଥାଉ ଆଉ ଆମର କୃଷି ପାଇଁ ଆମେ ସେଇ ବଳଦକୁ ରଖିଥାଉ ଆଉ ତାଙ୍କର ଭେଣ୍ଟିଲେସନ୍ ଚାପ ହ୍ରାସ କରିବା ପାଇଁ ଆମକୁ ତାଙ୍କର ଆମର ଯେଉଁ ରହିଛି ପଶୁ ଚିକିତ୍ସାଳୟ ସେଥିରେ ଆମ ଡକ୍ଟର୍ ଅଛନ୍ତି ସେମାନଙ୍କୁ ଆମେ ଡାକି କିଛି ପ୍ରୋବ୍ଲେମ୍ ହେଲା ତାଙ୍କୁ ଡାକି ଆମେ ତାଙ୍କର ଚିକିତ୍ସା କରେଇଥାଉ ଆଉ ସେମିତି ଛେଳି ମେଣ୍ଢା ସମସ୍ତଙ୍କର ପାଇଁ ତାଙ୍କର ଦେହ ଠିକ୍ ରଖିବା ପାଇଁ ଆମେ ସେ କୃଷି ଆମର ଯେଉଁ ଡାକ୍ତର ଆସନ୍ତି ପଶୁ ଚିକିତ୍ସାଳୟ ସେଥିରେ ଆମେ ଡାକି ତାହାକୁ ସବୁ ପରାମର୍ଶ କରି ଜିନିଷକୁ ଆମେ ଭଲ ଭାବରେ ସୁରକ୍ଷିତ ରଖିଥାଉ ଯାହାଫଳରେ ପଶୁମାନେ ଆମର ସବୁ ଉତ୍ତମ ଚିକିତ୍ସା ପାଇଥାନ୍ତି